ଆମ୍କେ ବିଜେଡ଼ି ଦଲ୍ ବହୁତ୍ ଭଲ୍ ଲାଗ୍ସି ବିଜେଡ଼ି ଦଲ୍ ବୋଲେ ବହୁତ୍ ଭଲ କାମ୍ କରୁଛନ୍ ପାନି ସୁବିଧା କରାଇଛନ୍ ଭତ୍ତାର୍ ସୁବିଧା କରାଇଛନ୍ ରାସନ୍ କାର୍ଡ଼୍ ସୁବିଧା କରାଇଛନ୍ ବିଜେଡ଼ି ଦଲ୍ର ଯେହେତୁ ନବୀନ୍ ପଟ୍ଟନାୟକ୍ ସେ ଆଜ୍ଞା ବହୁତ୍ ଭଲ୍ କାମ୍ କରିଛନ୍ ଆମକୁ ରାସନ୍ ଦଉଛନ୍ ବୁଢ଼ାବୁଢ଼ୀମାନଙ୍କୁ ଭତ୍ତା ଦେଇ ଦେଇଛନ୍ ଆଉ ପଇଁତିରିଶି କେଜିଆ ରାସନ୍ କାର୍ଡ଼ ବି ଦେଇଛନ୍ ଘର ଘର୍ ପାନି ଦେଇଛନ୍ ଆଉ ଯାହା ସବୁ ସୁବିଧା ଦରକାର୍ ଆମ୍କୁ ସବୁ ସେମାନେ ଠିକ୍ ହିସାବରେ କରିଛନ୍ ଏ ରୋଡ଼୍ ରାସ୍ତା ବି ଠିକ୍ କରିଛନ୍ ଆଉ ସେ ହେଲ୍ଥ୍ କାର୍ଡ଼୍ ହେଲ୍ଥ୍ ଉପରେ ବୁଢ଼ାବୁଢ଼ୀମାନଙ୍କର୍ ବହୁତ୍ ପ୍ରୋବ୍ଲେମ୍ ହଉଥିଲା ଗରୀବ୍ ମାନଙ୍କର ବି ବହୁତ୍ ପ୍ରୋବ୍ଲେମ୍ ହଉଥିଲା ଯେହେତୁ ହେଲ୍ଥ୍ କାର୍ଡ଼୍ ହେଲା ସମସ୍ତେ ତାଙ୍କର ରୋଗ୍ ବେମାର୍ ସବୁ ଠିକ୍ କରିପାରୁଛନ୍ କମ୍ ପଇସାରେ ବି ତ ନବୀନ୍ ପଟ୍ଟନାୟକ୍ ସେଥିଲାଗି ଭଲ୍ ଲାଗ୍ସି